ହଁ ହଁ ମୋର ଗୋଟେ ଯେ ଜୀବଜନ୍ତୁ ମୁଁ ରଖିଛି କୁକୁର ଗୋଟେ ତା' ନାମ ହେଲା ଲୁସି ମୁଁ ତାକୁ ବହୁତ ଭଲପାଏ ତାର ଦିନେ ଦେହ ଖରାପ ହେଲା ଦେହ ଖରାପ ହେଲା କ'ଣ ମୁଁ ଚିକେନ୍ରେ ମୁଁ ଚିକେନ୍ରେ ରୋଷେଇ କରିଛି ସେ ଛୋଟିଆଟେ ହେଇଥିଲା ମୁଁ ତାକୁ ନେଇକି ଚିକେନ୍ଟା ଦେଇଦେଲି ସିଏ ସେଇଠୁ ଯେହେତୁ ତା' ତଣ୍ଟି ତଣ୍ଟିଟା ଛୋଟିଆଟେ ସେ ଚିକେନ୍ ମୁଣ୍ଡଟାକୁ ଗିଳି ଦେଇଛି ନା ସେ ଭିତରକୁ ଯାଉଛି ନା ବାହାରକୁ ଆସୁଛି ସିଏ ବହୁତ ବାନ୍ତି କଲା ମୁଁ ସା ସାଙ୍ଗେ ସାଙ୍ଗେ ମେଡ଼ିକାଲ ତାକୁ ନେଲି ମେଡ଼ିକାଲରେ ବି ନେଇକି ଗଲି ମେଡ଼ିକାଲରେ ତାକୁ କହିଲେ ଯେ ତୁମେ ଟିକିଏ ତା' ପାଟିରେ ହେଉଛି ଲେମ୍ବୁ ଟିକିଏ ଦେବ ଆଉ ଚୁଡ଼ା ଟିକିଏ ବତୁରେଇକି ତାକୁ ଟିକିଏ ପାଟିରେ ପୂରେଇଦେବ ସେ ଯେମିତି ଗିଳିବ ସେଇଠୁ ଯେହେତୁ ସେଇଟା ପ୍ରାକୃତିକ ଉପାୟ ଡକ୍ଟର କହିଲା ମୋ ବି ମୋ ବାପା ବି ଏଇ କଥା କହିଥିଲେ ମୁଁ ସେଇଠୁ ଲୁସି ପାଟିରେ ସୁ ସେଇଠୁ ଗୋଟେ ଲେମ୍ବୁ ଗୋଟେ ଗୋଟା ଲେମ୍ବୁଟେ କାଟି ଦେଲି କାଟିଦେଇକି ତାକୁ ଚୁଡ଼ା ଦେହରେ ପୂରେଇକି ତା ପାଟିରେ ତାକୁ ଦେଇଦେଲି ଦେଇଦେଲା ଭିତରେ ସିଏ ଯେତେବେଳେ ଢୋକିଦେଲା ଢୋକିଦେଲା କାରଣ ଆମେ ଯେତେବେଳେ ମାଛ ଖାଉ କଣ୍ଟା ଲାଗିଯାଏ ସେ ଆମେ କ'ଣ କରୁ ଭାତ ଗୁଣ୍ଡାଟେ ଖାଉ ଆଉ ଆମେ ମୁଁ କ'ଣ ଜାଣିଛି ଯେ କୁକୁରକୁ ଏମିତି ଚୁଡ଼ା ଦିଆହୁଏ ସେଇଠୁ ବୟସ୍କଲୋକ ମାନେ କହିଲେ ଯେ ଏମିତି କଲେ ସିଏ ତା' ତଣ୍ଟିରେ ସେ ଚିକେନ୍ଟା ଗଳି ପଡ଼ିବ ସେଇଠୁ ମୁଁ ଦେଲି ଆଉ ଯେଉଁ ଚିକେନ୍ ତା' ତା'ର ପେଟ ଭିତରକୁ ପଳେଇଲା